ସରକାରଙ୍କ ଦ୍ୱାରା ଆଦୃତ ହୋଇଥିବା ଡାକ୍ତରଖାନାରେ ବିଭିନ୍ନ ପ୍ରକାରର ସୁବିଧା ରହି ଆସିଅଛି ଆମର ଏଠାରେ ଥିବା ଡାକ୍ତରମାନେ ମଧ୍ୟ ବିନା ମୂଲ୍ୟରେ ଏଠାରେ ସମସ୍ତ ରୋଗୀଙ୍କୁ ସମାନ ଦେଖି ସମସ୍ତଙ୍କ ପାଇଁ ସମାନ ସେବା ଯୋଗାଇଦେଇଛନ୍ତି ସେମାନେ ଏଠାରେ ମାଗଣା ମେଡିସିନ୍ ମଧ୍ୟ ଦିଆଯାଇଥାଏ ଯେଭଳିକି ସମସ୍ତେ ଏହି ମେଡିସିନ୍କୁ ପାଇପାରିବେ ଯେତେ ବି ଗରିବ ଘରର ହୁଅନ୍ତୁ ନା କାହିଁକି ବା ଯେତେ ବି ଧନୀ ଘରର ହୁଅନ୍ତୁ ନା କାହିଁକି ଏଠାରେ ସମସ୍ତଙ୍କୁ ସମାନ ଭାବେ ଦେଖାଯାଉଅଛି ଏଠାରେ ଆଡମିସନ୍ ଠାରୁ ଆରମ୍ଭ କରି ଚିକିତ୍ସା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ବହୁତ ସୁରୁଖୁରୁରେ କରାଯାଇଥାଏ ଏଠାରେ କାହା କାହା ମଧ୍ୟରେ ମଧ୍ୟ ପାର୍ଥକ୍ୟ ମଧ୍ୟ ଦେଖାଯାଇନଥାଏ